ହଁ ଗୋବିନ୍ଦ ଭାଇ କହୁଥିଲେ ହଁ ହଁ ନାଇ ଭାଇ କ'ଣ କହୁଥିଲି କହିଲେ ଏଇ ଯୋଉ ଗାଁ ଗୁଡ଼ାକରେ ସବୁ ରାସ୍ତାଘାଟ କ'ଣ କ'ଣ ଏମିତି ସବୁ ରିପାଏରିଙ୍ଗ୍ କରିବାର ଅଛି କୋଉଟା ନୂଆ ତିଆରିବାର ଅଛି ସେ ବିଷୟରେ କଥା ହେବାପାଇଁ କଲ୍ କରିଥିଲି ଆଉ ହଁ ନା ଆଉ ନୁହଁ ହଁ ରାସ୍ତାଟା କ ହେବ ଆଉ ଆମର ଯୋଉ ସେପଟେ ଯୋଉ ସାହିଟା ନାହିଁ କି ଯୋଉ ଆମର ମାଳୀ ସାହି ସେପଟେ ରାସ୍ତା ସେପଟେ ବି କରିଦେଲେ ବି ଭଲ ହୁଅନ୍ତା କାହିଁକି ନା ସେଇ ଲୋକ ସେଇ ସାହିର ମାଳୀମାନେ କହୁଛନ୍ତି ଆମ ସାହି କି ରାସ୍ତା ଦେଉନ କିଛି ନାହିଁ ଆଉ ଆମେ ଅସୁବିଧା ହେଉଛି ଏ ହୁଁ ହୁଁ ନାଇଁ ନାଇଁ ଅଧିକ କାଦୁଅ ହେଉଛି ନା ଯିବା ଆସିବା ପାଇଁ ଅସୁବିଧା ହେଉଛି ସେମାନଙ୍କୁ ଏ ଏବେ ସିନା ଖରା ଦିନ ବୋଲି କିଛି ଜଣା ପଡ଼ୁନି ହେଲେ ଏତେ ବର୍ଷା ଦିନ ହେଲେ ସେମାନେ ଯିବା ଆସିବା ପାଇଁ ଅସୁବିଧା ହେଉଛି ସେଇଥିପାଇଁ ସେମାନେ ବାରମ୍ବାର କହୁଛନ୍ତି ଭାଇ ଭାଇ ସେପଟେ ଟିକେ କରିଦେଲେ ଭଲ ହୁଅନ୍ତା କ'ଣ କହୁଛନ୍ତି ହଁ ହଁ ହଁ ଆଉ ହୁଁ ହୁଁ ହଁ ସେଇଟା ଛାତ ପଡ଼ିବ ତା ବାଦେ ବି ବି ଗୋଟେ ନଳକୂପ ଗୋଟେ ହେବାର ଅଛି କାହିଁକିନା ପାଣି ପାଇଁ ଅସୁବିଧା ହେଉଛି ଯୋଉ ଖରାଦିନ ହଁ ହଁ ସେଇ

ହଁ ହଁ ସେଇ ହଁ ହଁ ହଁ ସେଟା ଜାଗା ଟା ସିଲେକ୍ସନ୍ କରିକି ଖୋଳି ଦେଲେ କ'ଣ ଲୋକମାନେ ବି ଖୁସି ଆମେ ବି ଖୁସି ସମସ୍ତେ ହେଲା ବାସିନ୍ଦା ସବୁ ବହୁତ ଖୁସିରେ ରହିବେ ହଁ

ଆହୁରି ଅଛି ତା ବାଦେ ବି ମୁଁ କ'ଣ କହୁଥିଲି କି ଭାଇ କାମଟା ଟିକେ ଜଲ୍ଦି କଲେ ଭଲ ହୁଅନ୍ତା କାମଟା ଟିକେ ଜଲ୍ଦି ଟିକେ ଆରମ୍ଭ କଲେ ଭଲ ହୁଅନ୍ତା ବୋଲି କହୁଥିଲି ହଁ

ହଁ ସେ ମୁଁ ଜଣେଇବି ଆପଣଙ୍କୁ କାଲି ଯଦି ମିଟିଙ୍ଗ୍ ହେବ ତାହାଲେ ଗାଁ'କୁ ଆସିବେ ବସିକି ସବୁ ହଁ ହଁ ହଉ ଭାଇ ରହିଲି ହଁ ଏଇ ଯୋଉ ଉ ଉପରଓଳି ଆଉ ହଁ ମୁଁ ଯଦି ଆପଣ ମିଟିଙ୍ଗ୍ ରଖିବେ ଭାଇ ତାହାଲେ ମୋତେ ଟିକେ ଜଣେଇବେ ଯଦି ମୁଁ ବି ରଖିବି ତାହାଲେ ଜଣେଇବି ହଁ ହଁ ମୁଁ ରହିଲି ନମସ୍କାର